ହ୍ୟାଲୋ ଆଜ୍ଞା ମ୍ୟାଡ଼ାମ ନମସ୍କାର ହଁ ମ୍ୟାଡ଼ାମ ଆମ ଘରେ ଜଣେ ମାନେ ମୋ ଜେଜେବାପାଙ୍କର ଦେହ ଖରାପ ଅଛି ଆଉ ଡକ୍ଟର ପରାମର୍ଶ ଦେଇଛନ୍ତି କି ତାଙ୍କର ଦେହ ଯେମିତି ସୁସ୍ଥ ରହିବ ସେଇ ପ୍ରକାରର ଖାଦ୍ୟ ତାଙ୍କୁ ଘରେ ହିଁ ରୋଷେଇ କରିକି ଦିଆଯିବା ପାଇଁ ମୋ'ର ଜାଣିବାର ଅଛି କି ଯେମତିକି ଆପଣ ଜାଣିଛନ୍ତି ଯୋଉ ମାନଙ୍କର ଦେହ ଖରାପ ଥାଏ ଅସୁସ୍ଥ ଥାଏ ସେମାନଙ୍କୁ ଗାଜର ବିଟ ଏଇ ସବୁ ଖାଦ୍ୟ ଦିଆଯାଏ ତ ସେଇ ସବୁ ଅଛି ଆପଣଙ୍କ ପାଖରେ ହଁ ମାନେ ହଁ ହଁ ଆଚ୍ଛା ମ୍ୟାଡ଼ାମ ମୋର ଜାଣିବାର ଅଛି କି ଗାଜର ଗାଜରର ରେଟ କେତେ ଆପଣଙ୍କର ବିଟ କେତେ ରହୁଛି ମ୍ୟାଡ଼ାମ ଆଉ ଅମୃତ ଭଣ୍ଡା ମିଳିବ ଆପଣଙ୍କ ଦୋକାନ ରେ ଆଉ ଗୋଟେ କଥା ମୋର ଜାଣିବାର ଅଛି ଯେମିତିକି ଆପଣଙ୍କୁ ମୁଁ ପ୍ରଥମରୁ କହିଛି ଆମ ଘରେ ମୋ ଜେଜେବାପା ଅସୁସ୍ଥ ଅଛନ୍ତି ଆଉ ଡକ୍ଟର ପରାମର୍ଶ କରିଛନ୍ତି ତାଜା ପରିବା ତାଜା ପନିପରିବା ତାଙ୍କୁ ଦେବା ପାଇଁ ତ ଆପଣଙ୍କ ଦୋକାନ ରେ ଯେଉଁ ପରିବା ସବୁ ସେ ସବୁ ତାଜା ତ ତା'ହେଲେ ମ୍ୟାଡ଼ାମ ଆପଣ ନିଜେ ନିଜ କୃଷି ଜମିରେ ଏସବୁ ଉତ୍ପାଦନ କରନ୍ତି ନାହିଁ ଆପଣ ଅନ୍ୟ ମାନଙ୍କଠୁ ଆଣନ୍ତି ସେଇମାନେ କିଛି ପୂର୍ଵ ପରିବା ଆଜିର କହିକି ଆପଣଙ୍କୁ ବିକ୍ରି କରୁନାହାନ୍ତି ତ ଆମେ ମ୍ୟାଡମ ମୋର ତ ନେବାର ଅଛି ବହୁତ ସାରା ପନିପରିବା ଆପଣଙ୍କଠୁ ନେବାର ଅଛି ମୁଁ ଏମିତି ସବୁଜିନିଷ ଆପଣଙ୍କଠୁ ବୁଝୁନି କିନ୍ତୁ ମୁଁ ବହୁତ ହି ଗୁଡ଼ାଏ ଦୋକାନ ବୁଲିକି ଆସିସାରିଲିଣି ମତେ ସେ ତାଙ୍କ ଦୋକାନ ର ପନିପରିବା ତାଜା ଲାଗିଲା ନାହିଁ ତ ସେଥିପାଇଁ ହିଁ ମୁଁ ଆପଣଙ୍କ ପାଖେ ପହଞ୍ଚିଲି ଆଉ ମୁଁ ଯେତେବେଳେ ପହଁଞ୍ଚିଛି ତ ମୋର ତାଜା ପରିବା ହିଁ ଦରକାର ଯଦି ନାହିଁ ଆପଣ ମତେ କହିପାରିବେ କଲରା ମିଳିବ ତ କଲରା କଲରା କେତେ କେଜି ପ୍ରତି ମିଳିବ ମ୍ୟାଡମ ଆପଣଙ୍କ ଦୋକାନ ରେ ଆଚ୍ଛା ବିନ ମିଳିବ ଆଚ୍ଛା ଆଚ୍ଛା ହୋଉ ଠିକ ଅଛି କଞ୍ଚା କଦଳୀ ଆଜ୍ଞା ଆଜ୍ଞା ମ୍ୟାଡ଼ାମ ମୋର କାଲି ହିଁ ଦରକାର ସକାଳୁ ହେଉ ମ୍ୟାଡ଼ାମ ଠିକ ଅଛି ଆଜ୍ଞା